ନୟାଗଡ଼ ଜିଲ୍ଲାର ନିଜର ଅର୍ଥନୈତିକ ଭିତ୍ତିଭୂମିକୁ ଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଯୋଜନା କରାଯାଇଛି ଯେଭଳି ଭାବରେ ରଥଯାତ୍ରା ମେଘମାଳ ବୋଇତ ବନ୍ଦାଣ ଇତ୍ୟାଦି ବହୁ ଉତ୍ସବ ବା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୁଏ ଯେଉଁ ଥିରେ କି ବାହାର ଦେଶର ଲୋକମାନେ ନିଜର ନିଜର ନିଜର ବିଭିନ୍ନ ପ୍ରକାର କାରିଗରୀ ଜିନିଷ ଆଣି ଏଠାରେ ବିକ୍ରୟ କରିଥାନ୍ତି ଓ ଏହି ଅଞ୍ଚଳର ବା ନୟାଗଡ଼ ଅଞ୍ଚଳର କିଛି ଜିନିଷ ମଧ୍ୟ ପ୍ରସ୍ତୁତ କରାଯାଇଥାଏ ଯାହାକୁ ଯାହାକୁ ବିକ୍ରୟ କରିବା ପାଇଁ ଯାହା ଫଳରେ ଏହି ଯାତ୍ରା ବା ଜାତ ଗୁଡ଼ିକ ଦେଖିବାକୁ ଆସୁଥିବା ବିଭିନ୍ନ ବିଭିନ୍ନ ଅଞ୍ଚଳର ଲୋକମାନେ ତାହାକୁ ସୁବିଧା ଓ ସୁଲଭ ମୂଲ୍ୟରେ କିଣି ପାରିଥାନ୍ତି ଓ ଯାହା ଫଳରେ ଲୋକମାନଙ୍କର ଅର୍ଥନୈତିକ ସୁଦୃଢ଼ ହୋଇଥାଏ ସେଥିପାଇଁ ମଧ୍ୟ ଆହୁରି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ମହୋତ୍ସବମାନ ପାଳନ ମହୋତ୍ସବମାନ ଅନୁଷ୍ଟିତ ହୋଇଥାଏ ରଣପୁରୁ ମହୋତ୍ସବ ବୋଲଗଡ଼ ମହୋତ୍ସବ ସୁନାଖେଳା ମହୋତ୍ସବ ନୟାଗଡ଼ ମହୋତ୍ସବ କୃଷି ମହୋତ୍ସବ ଇତ୍ୟାଦି କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥାଏ ଯାହା ଫଳରେ ସେଠାରେ ସେହି ଅଞ୍ଚଳର ବା ନିଜ ଅଞ୍ଚଳର ଲୋକମାନଙ୍କ ଦ୍ୱାରା ହାତ ତିଆରି କୁଟୀର ଶିଳ୍ପ ହାତ ତିଆରି ଶସ୍ୟ ହାତ ତିଆରି ବିଭିନ୍ନ ପ୍ରକାରର ପାମ୍ପଡ଼ ପାମ୍ପଡ଼ ଦାନ୍ତଗୁଲୁ ନଳି ଖଜା ରାଶି ଲଡ଼ୁ ମୁଆଁ ଇତ୍ୟାଦି ତିଆରି କରି ସେହି ବଜାରରେ ବିକ୍ରୟ କରିଥାନ୍ତି ତା ଛଡ଼ା ଲୋକମାନେ ନିଜ ହସ୍ତ ତିଆରି କିଛି କୁଟୀରଶିଳ୍ପ ମଧ୍ୟ ବ୍ୟବହାର କରି ଆଣିଥାଆନ୍ତି ସେହି ସମୟରେ ସେଗୁଡ଼ିକର ବିକ୍ରୟ କରାଯାଇଥାଏ ଏଇ ଜିଲ୍ଲାର ଅର୍ଥନିତିର ବିକାଶ ପାଇଁ ମଧ୍ୟ ଲୋକମାନଙ୍କୁ ବିଭିନ୍ନ ପ୍ରକାର ବା ବିଭିନ୍ନ ସମୟରେ ବ୍ୟାଙ୍କର ଋଣ ମଧ୍ୟ ସେମାନେ ପାଇଥାନ୍ତି ଯାହା ଫଳରେ ମାଛ ଚାଷ କୁକୁଡ଼ା ଚାଷ ଧାନ ଚାଷ ବିରି ଚାଷ କୋଳଥ ମାଣ୍ଡିଆ ଇତ୍ୟାଦି ଚାଷ କରି ସେମାନ ମକା ଚାଷ କରି ସେମାନଙ୍କର ଅର୍ଥନୈତିକ ଜୀବନକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା କରିଥାନ୍ତି ଧାନ ଚାଷକୁ ସୁଲଭ କରିବା ପାଇଁ ମୁଁ ନୂତନ ମଣ୍ଡିମାନ ସ୍ଥାପନ କରି ଧାନ ଗୁଡ଼ିକ ସରକାରୀ ମୂଲ୍ୟରେ ଗ୍ରହଣ କରାଯାଏ ଆଉ ଲୋକମାନଙ୍କୁ ତାଙ୍କର ଉଚିତ ମୂଲ୍ୟ ପ୍ରଦାନ କରାଯାଏ ରଥ ବିଭିନ୍ନ ପ୍ରକାର ଯେଉଁ ଜାନିଯାତ୍ରା ଉତ୍ସବ ପାଳନ ହୁଏ ସେଠାରେ ଦେଶ ବିଦେଶରୁ ବିଭିନ୍ନ ଆଡ଼ୁ ଲୋକମାନେ ଆସି ଥାଆନ୍ତି ସେମାନେ ମଧ୍ୟ ଏଇ ଜିନିଷକୁ କିଣି ନିଜର ଅର୍ଥ ଦାନ କରିଥାନ୍ତି ଯାହା ଫଳରେ ସେହି ଅଞ୍ଚଳର ଲୋକମାନଙ୍କର ଅର୍ଥନୈତିକ ସ୍ଥିତି ସୁଦୃଢ଼ ହେବା ପାଇଁକା ଚେଷ୍ଟା କରାଯାଇଥାଏ